ମୋର ଜୀବନର ସବୁଠାରୁ ସଫଳତା ହେଲା କମ୍ପାନୀ କମ୍ପାନୀ ରେ ମୁଁ ଦୀର୍ଘ ଦିନ ରହି ରହିଲି ସେଥିପାଇଁ ମୋର ଛୁଆ ମାନେ ଭବିଷ୍ୟତ ଉଜ୍ବଳ କରିବା ପାଇଁ ମୁଁ ଚେଷ୍ଟା କଲି ଛୁଆ ମାନଙ୍କର ପାଠ ପଢ଼ା ଡ୍ରେସ ତାଙ୍କର ଖାଇବା ପିଇବା ପ୍ରତିବାହିତ ମୁଁ ସେଥିରୁ କଲି ଏବଂ ଠାକୁରଙ୍କ ଆଶୀର୍ବାଦ ନଥିଲେ କିଛି ହେଇପାରେ ନା ଠାକୁରଙ୍କ ଆଶୀର୍ବାଦରୁ ମୁଁ ସେମାନଙ୍କୁ କୋଟି ପ୍ରଣାମ କରି ସେମାନଙ୍କୁ ମଣିଷ କରିଲି ତାପରେ ବହୁତ ଖୁସି ଗର୍ବିତ ହେଲି ଠାକୁରଙ୍କୁ ଧ୍ୟାନ କରି ବହୁତ ଦୁଃଖରେ କାଳତିପାତ କରି ମୋ ଜୀବନ କୁ ଧନ୍ୟ ମନେ କରୁଛି